ଆମ ଅଞ୍ଚଳରେ କରୋନା ସମୟରେ ଲୋକମାନଙ୍କ ସମ୍ବଳ ଉପରେ ବେଶ୍ ପ୍ରଭାବ ପକାଇଥିଲା ଲୋକମାନେ ଯେଉଁ ଅନ୍ୟ ଦେଶକୁ ଯାଇ ଦାଦନ ଖଟୁଥିଲେ ସେମାନେ ଆମ ଅଞ୍ଚଳକୁ ଆସିବା ପରେ ସେମାନଙ୍କୁ କାମ ମିଳୁନଥିଲା ଅନ୍ୟମାନେ କାମ ଦେବାକୁ ଭୟ ମଧ୍ୟ କରୁଥିଲେ କାରଣ ସେମାନେ ବାହାରଦେଶରୁ ଆସିଛନ୍ତି ବୋଲି ତାଙ୍କୁ ପାଖରେ ମଧ୍ୟ ପୁରାଉନଥିଲେ ସେମାନଙ୍କୁ ପଇସାର ଅସୁବିଧା ବହୁତ ଦେଖାଦେଇଥିଲା ସେମାନେ ଖାଇବାକୁ ମଧ୍ୟ ପାଉନଥିଲେ ସେମାନେ ଅନ୍ୟ ଆସିଲାପରେ ଅନ୍ୟ ଘରେ ମଧ୍ୟ ଅଲଗା ରହୁଥିଲେ ତାଙ୍କୁ କେହି କଥାବାର୍ତ୍ତା କରୁନଥିଲେ କିମ୍ବା ସାଙ୍ଗରେ ମିଶାଉନଥିଲେ ଗ୍ରୋସରୀ ଦୋକାନରୁ ଗ୍ରୋସରୀ ସଉଦା ମଧ୍ୟ ଦେଉନଥିଲେ ସେଥିପାଇଁକା ସେମାନେ ଖାଇବାକୁ ପାଉନଥିଲେ ସରକାରଙ୍କ ଦୟାରୁ ରୋଷେଇ କରି ତାଙ୍କୁ ମାନଙ୍କ ପାଖରେ ପହଞ୍ଚାଇ ଦିଆଯାଉଥିଲା ରାସ୍ତାରେ ଆମର ଡାକ୍ତରଖାନାର ସୁବିଧା ମଧ୍ୟ ରହିଛି ସେଠାରେ ପଞ୍ଜୀକୃତ କରି ଟିକାକରଣ କରାଉଥିଲେ ଆମର ଟିକାକରଣ ସୁବିଧା ବେଶ୍ ଭଲଭାବରେ ହେଉଥିଲା ମଝିରେ ମଝିରେ ମୋବାଇଲରେ ପଞ୍ଜୀକୃତ କରାଇ ଟୀକା ମଧ୍ୟ ଲୋକମାନେ ନେଇପାରୁଥିଲେ ଟିକାରେ ବିଶେଷ ସୁବିଧା ମଧ୍ୟ ରହିଛି